ହ୍ୟାଲୋ ଆପଣ ମହାଲକ୍ଷ୍ମୀ ଟ୍ରାଭେଲର୍ସ ଏଜେନ୍ସିରୁ କହୁଛନ୍ତି ତ ମୁଁ ଏକ କାର ଭଡ଼ା ସୂତ୍ରରେ ମଗାଇଥିଲି କିନ୍ତୁ ଗାଡ଼ି ଚାଳକ ଏପର୍ଯ୍ୟନ୍ତ ମୁଁ ଦେଇଥିବା ଠିକଣାରେ ପହଞ୍ଚି ପାରିଲାନି ସେଥିପାଇଁ ମୋର ଗାଡ଼ି ବୁକିଂ ଖାରଜ କରନ୍ତୁ